ହଁ ମୁଁ କହିପାରିବି ଦଶରୁ ଦଶଲକ୍ଷ ମଧ୍ୟରେ ପଞ୍ଚୋଟି ସଂଖ୍ୟା ସେଗୁଡ଼ିକ ହେଲା ଦଶ ପାଞ୍ଚ ହଜାର ନଅ ହଜାର ନଅ ଶହ ଅନେଶ୍ଵତ ସାତ ଲକ୍ଷ ସତୁରି ହଜାର ଆଉ ଚାରି ଲକ୍ଷ ଦୁଇ